ଖେଳ ଖେଳିବାର ଗୁରୁତ୍ତ୍ୱ ବିଷୟରେ ଗାଁ ଲୋକଙ୍କର ମତ ହେଉଛି ଯେ ମାନେ ଖେଳ ଗୋଟେ କ'ଣ ଏମିତି ଖେଳ ଖେଳି କି କ'ଣ ଏମିତି ବଡ଼ ମଣିଷ ହୋଇଯିବ କି କଣ ତମେ ଏମିତି ମାନେ ବାହାଦୁର କୋଉ ଚମ୍ପିୟାନ ହୋଇଯିବ କି ଏମିତି ତାଙ୍କର ଧାରଣା ଯଦି ପାଠ ଶାଠ ପଢ଼ନ୍ତ ଗୋଟେ ଚାକିରୀ କରନ୍ତ ଗୋଟେ ଭଲ ମଣିଷ ହୁଅନ୍ତ ଖେଳ ଖେଳିକି କ'ଣ କରିବ ସେମାନଙ୍କ ମନରେ ଖାଲି ଏମିତି ଦୁଶ୍ଚିନ୍ତା ପଶିଯାଏ ଆଉ ସେମାନେ ଖାଲି କୁହନ୍ତି ଖେଳ ଖେଳିକି ଖାଲି କେହି ବଡ଼ ମଣିଷ ହୋଇନାହାନ୍ତି ଖାଲି ପାଠ ଶାଠ ପଢିଲେ ହିଁ ହୁଅନ୍ତି ଏମିତି କହିକି ହିଁ ସେମାନେ ଖେଳ କୁ ଏତେ ଗୁରୁତ୍ବ ଦିଅନ୍ତି ନାହିଁ ଆଉ ଖେଳ କଣ ପାଇଁ ଖେଳିବୁ ଯଦି କେହି ଖେଳିଲା ତାଙ୍କୁ ବହୁତ ମାନେ କେତେ ଗୁଡ଼ାଏ ଏପଟ ସେପଟ କଥା କହିଦିଅନ୍ତି ବହୁତ କିଛି କହିଦିଅନ୍ତି ଆଉ ତାଙ୍କ ମନ ରେ ଖେଳ ପ୍ରତି ଟିକିଏ ବି ଆଗ୍ରହ ନାହିଁ କି କିଛି ନାହିଁ